ଆଜ୍ଞା ଆମ ପିଲାଦିନରୁ ଆମର ଇତିହାସ ବିଷୟରେ ଆମେ ଯେଉଁ ଜିନିଷ ଗୁଡ଼ା ଜାଣିଛୁ ଆମେ ଇତିହାସ ପଢ଼ି ପଢ଼ି ଆସିଛୁ ପିଲାଦିନୁ ଆଜ୍ଞା ଯାଇଁଲୁ ଆମେ ସ୍ୱାଧୀନତା ସଂଗ୍ରାମୀ ଜଣେ ସୁବାଷ ଚନ୍ଦ୍ର ବୋଷ ଥିଲେ ସେ ଆମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଥିଲେ ସେ ଆଜ୍ଞା ଯେତେବେଳେ ସେ ଫାର୍ଷ୍ଟ ନ୍ୟାସନାଲ୍ କଂଗ୍ରେସ ଜଣେ ସଦସ୍ୟ ଥିଲେ ଆଜ୍ଞା ତାଙ୍କର ହିସାବ ହେଉଛି ଯେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନ ଦେବି ନହେଲେ ମୋତେ ଯଦି ତୁମେ ଗୋଟେ ମାରୁଛ ତା'ହେଲେ ତୁମେ ତାକୁ ଦୁଇଟା ମାର ଆଜ୍ଞା ତାଙ୍କର ଏମିତି ସବୁ ଇଏ ସେ ତେଣୁ ଯେତେବେଳେ ଗାନ୍ଧିଜୀଙ୍କ ସାଙ୍ଗରେ ସେ ମିଶିଲେ ସେ ସମୟରେ କିନା ଗାନ୍ଧିଜୀଙ୍କର ତ ହିଂସା ଅହିଂସା ନୀତି ସେ ତାଙ୍କୁ ଯଦି ଗୋଟେ ଗାଲକୁ ମାରିବେ ସେ ଆର ପଟ ଗାଲ ଦେଖାଇ ଦେବେ କିନ୍ତୁ ସୁବାଷ ଚନ୍ଦ୍ର ବୋଷଙ୍କର ନୀତି ଯେ ଗୋଟେ ଗାଲକୁ ଯଦି ସେ ବାଡ଼ାଉଛି ତା'ହେଲେ ତୁମେ ତାକୁ ଦୁଇଟା ବାଡ଼ାଓ ସେଇଭଳି ଚିନ୍ତା କରିକି ସେ ନ୍ୟାସନାଲ୍ କଂଗ୍ରେସରୁ ବାହରିକି ପଳାଇଲେ ଏବଂ ଯାଇକି ଫରୱାର୍ଡ଼ କ୍ଳବ୍ ଗୋଟେ ଗଠନ କଲେ ଏବଂ ସେ ଆସ୍ତେ ଆସ୍ତେ ଫରୱାର୍ଡ଼ କ୍ଲବ୍ ଗଠନ କରିକି ବାହାରକୁ ପଳାଇଲେ ଏବଂ ଯାଇକି ସେ ଜାପାନ ଯାଇକି ଜାପାନ ସେଠି ତାଙ୍କ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ସହଯୋଗ କରିକି ସେ ଚିନ୍ତା କଲେ ଯେ ଶତ୍ରୁର ଶତ୍ରୁ ଆମର ମିତ୍ର ଯାହାକି ଇଂଲଣ୍ତର ଶତ୍ରୁ ଜାପାନ ସେ ଆମର ମିତ୍ର ତେଣୁ ତାଙ୍କ ସେଠି ଗଠନ କରିକି ଫରୱାର୍ଡ଼ କ୍ଲବ୍ ଗଠନ କରିକି ସେଠି ଅନେକ ଗୁଡ଼ିଏ ସୈନ୍ୟ ସାମନ୍ତକୁ ନେଇକି ସେ ଭାରତକୁ ଆସିବା ପାଇଁ ଚିନ୍ତା କରୁଥିଲେ